ଆମ ଅଞ୍ଚଳରେ ସେହି ସମାନ ଖେଳ ସବୁ ଖେଳାଯାଇଥାଏ ଯେପରିକି କ୍ରିକେଟ୍ ଫୁଟବଲ୍ ହକି ବ୍ୟାଡମିଣ୍ଟନ୍ ଭଲିବଲ୍ କବାଡ଼ି ଖୋ ଖୋ ଇତ୍ୟାଦି କିନ୍ତୁ ଏହାବ୍ୟତୀତ ଆମର କିଛି ପାରମ୍ପରିକ ବା ଆଞ୍ଚଳିକ ଖେଳ ହେଲା ଯେପରିକି କୁମ୍ଭୀର ତୋ ପାଣିରେ ଲୁଚକାଳି କାଚକଉଡ଼ି ଚୋର ପୋଲିସ ଏସବୁ ଖେଳାଯାଇଥାଏ ଏହା ଆମ ଅଞ୍ଚଳରେ ବେଶ ପ୍ରସିଦ୍ଧଲାଭ କରିଥାଏ ଏବଂ ଗାଁର ଛୋଟ ଛୋଟ ପିଲାମାନେ ଏସବୁ ଖେଳ ଖେଳିବାପାଇଁ ବହୁତ ପସନ୍ଦ କରିଥାନ୍ତି ଏବଂ ଏହି ଖେଳରେ କୌଣସି ବି ଅସୁବିଧା ହୋଇନଥାଏ